ହ୍ୟାଲୋ ଭାଇ ଯାଜପୁର ଯାଇଥିଲି ଯେ ବିଗ୍ବଜାର୍ ସେଇଠୁ ଆଣିଥିଲି ଗୋଟିଏ ଟିସାର୍ଟ୍ଟେ ଅଫର୍ ଲାଗିଥିଲା ତ' ଦୁଇଶହ ଟଙ୍କା ଦେଇ ଆଣିଥିଲି ଆଉ ଭାବିଲି ହଁ ଅଫର୍ ଲାଗିଛି ଦୁଇଶହ ଟଙ୍କାରେ ଭଲ ପଡ଼ିବ ଦେଖିବା କେତେଦିନ ଯିବ ମୁଁ ବା ଏକ୍ଚୁଆଲି ଦୁଇ ବର୍ଷ ହେଲା ଗଲାଣି ଭଲ ପଡ଼ିଲା ସାର୍ଟ୍ଟା ଭଲ ପଡ଼ିଲା ଟିକେ ସେ ଅଫର୍ ଥିଲେ କ'ଣ ହେଲା ଡିସକାଉଣ୍ଟ୍ରେ ଭଲ ପଡ଼ିଲା ଯାହା ହେଉ ଭଲ ପଡ଼ିଲା ଡିସକାଉଣ୍ଟ୍ ଟିସାର୍ଟ୍ଟା ଭଲ ଲାଗିଲା ସାର୍ଟ୍ଟା ପିନ୍ଧିଛି ଭଲ ଲାଗୁଛି ଆଉ ଅନ୍ୟ ଜିନିଷ କିଛି ପାଇଲିନି ଏଇଯା ଦେଖିଲି ଅଫର୍ ଲାଗିଛି ଭଲ ଲାଗିଲା ତ ଘିନି ଆଣିଥିଲି ଘରକୁ ୟୁଜ୍ କରିଲି ଭଲ ଲାଗିଲା